ହ୍ୟାଲୋ ରମେଶ ନା ରେ ଆଉ ସାଙ୍ଗ ଚାଲ ଯିବା ଆଜି ତ ଜାଗର ଚାଲ ଯିବା ମନ୍ଦି କପିଳାସ

ଆଉ ସେ ସାମ ରାମୁକୁ ପଚାରିଲୁନି ଯେ ମହାଦୀପ କେତେବେଳେ ଉଠିବ ହଁ କପିଳାସରେ ହଁ ବାରଟା କୋଡ଼ିଏ ବେଳେ ଆମେ ଏତେ ସମୟ ରହିପାରିବା ନା ସେହିଠି ଆମେ କେଉଁଠି କାହା ଘରେ ରହିବା ଏହିଠି ମାମୁଁ ଘରେ ରହିଯିବା ନା ତୋ ମାମୁଁ ଘରେ ଆଉ ଦୀପ କେଉଁଠୁ ସେହିଠୁ ମିଳିବ ନା ଦୀପ ନା ନେଇଯିବା ଏଣୁ ଆମ ଘରେ କିଛି ଗାଈ ଘିଅ ଥିଲା ହେଲା ଆଉ ମୁଁ ନାହିଁ ଘିଅ ଘିଅ ଆଉ ଘିଅ ନେଇଯିବା ଲିଟରେ ଅଛି ହେଲା ନେଇଯିବା ତୁ ଘିଅ ଚିନ୍ତା କରିବୁନି ଆଉ ଦୀପ ସେହିଠୁ ତ କିଣିଦେବା ଆଉ ସେହି ଯେଉଁ ରାମ ଘର ବାଡ଼ିର କଦଳୀ କାନ୍ଧିଏ ପାଚିଥିଲା ହେଲା ସେହିଟା ନେଇଯିବା ଭୋଗ ଲଗାଇଦେବା ଆଉ

ହଁ

ଆଉ ସାଙ୍ଗ ଗୋଟେ କଥା କହିବାର ଥିଲା ସାଙ୍ଗ କିଛି ମାନେ ସେହିଠି କିଛି ଖେଚୁଡ଼ି କରିକି ଲୋକଙ୍କୁ ବାଣ୍ଟିବା କି ସେହିଥିପାଇଁ ଅରୁଆ ଚାଉଳ ସେ ସବୁ ଯାହା ଦରକାର ନେଇକି ଯାଇଥିବା ଆମେ କାଇନା ଏହି କାମ ଆମେ ସକାଳ ଯାଇଁ କରିକି ଦିନ ଦିପହର ସୁଦ୍ଧା ଆମେ ସାରିଦେବା ହଉ ଆଉ ସେ ହରି ହରିକା ସାହାଯ୍ୟ କରିବେ ତ ସବୁ କାମରେ ନା ସବୁ କୁଆଡ଼େ ବୁଲିବେ ଆମେ ହଇରାଣ ହୋଇଯିବା ତା ମାନେ ଏହି ସବୁ ସାମାନକୁ ଆମେ ମହାଦେବ ବସରେ ଲୋଡ଼ କରି ନେଇଯିବା ମନ୍ଦିରକୁ ପାଖକୁ ବାଇକ୍ ରେ ତ ଆମେ ଯାଇପାରିବାନି ନେଇକି ଏତେ ପାହାଡ଼ ଉଠାଇ ଯାଇ ହେବନି ତାପରେ ଆମେ ସେହିଠି ନେଇଗଲେ ସେହିଠି ଆମେ ମନ୍ଦିରର ତଳ ଯେଉଁ ତଳ ପାହାଚ ପାଖରେ ଆମେ ବନାଇବା ଏହି ଯେଉଁ ଖିଚୁଡ଼ି ଟା ଆଉ ଉପରେ ତ ବନାଇ ହେବନି ଏତେ ବାଟ ତାକୁ ଉଠାଇକି ସବୁ ଜିନିଷ ନେଲା ବେଳକୁ ଆମେ ପାରିବାନି ସେହିଟା ତଳ ପାହାଚରେ କତି ରେ ଆମେ ସେହିଠି ତିଆରି କରିବା ଆଉ କ'ଣ କହୁଛ

ହଉ ସାଙ୍ଗ ମୁଁ ରଖୁଛି ମୁଁ ଗଲେ କଥା ହେବା ଘରକୁ ହେଲା ଆଉ ରହିଲି